କୃଷକଙ୍କ ଆତ୍ମହତ୍ୟାକେ ଏଡ଼ାବା ଲାଗି ହେଲ୍ପଲାଇନ୍ର କିଛି ଏନ୍ତା ବ୍ୟବସ୍ଥା ଆମର ଇନ ନାଇଁନ ଠିକ୍ ହିସାବରେ ନାଇଁ ଦେଇପାର୍ବାର୍ ଯଦି କୃଷକମାନ୍କୁ ତାକର୍ ଚାଷ୍ର କ୍ଷତିପୂରଣ ଉପଯୁକ୍ତ ହିସାବେ ପାଇପାର୍ତେ ତାହେଲେ ତା'ହେଲେ ସେମାନେ ପାଇପାର୍ତେ ସୁବିଧା ସୁଯୋଗ ନାଇଁହେଲେ ନାଇପାଇ ପାରନ୍ ଚାଷୀମନ୍କୁ ପ୍ରକୃତ୍ ଆଉ ମାନେ ଲୋନ୍ର ଫେସିଲିଟି ଦେଉଛନ୍ ଦେଲା ସାଙ୍ଗେ ସାଙ୍ଗେ ଯଦି ଚାଷ୍ ବା ଇନ୍ସୁରାନ୍ସ ଫେସିଲିଟି ଭଲ୍ ହିସାବେ ମିଲ୍ବା ତା'ହେଲେ ସେମାନେ ଉପକାର ପାଇପାର୍ବେ ଯୋଉଥିରେ କିି ଆତ୍ମହତ୍ୟା ନାଇଁ କରନ୍ ଆଉ ଯଦି ଲସ୍ ହେଇଗଲା ଚାଷୀ ଲୋନ୍ ଆନିଥିବା ତା'ହେଲେ ସେତାକେ ତ ବହୁତ ବିପଦ୍ ହେବା ଆଉ ସେଥିର୍ଲାଗି ବଲିକରି କିଛି ଆମର୍ ଅଞ୍ଚଳ୍ରେ ତ ହେନ୍ତା କିଛି ନାଇଁନ ଯଦି ସହାୟତା ଯଦି ପ୍ରଦାନ କରାଯାଇପାର୍ଲେ ଇ ଅଞ୍ଚଲ୍ ଲାଗି ଚାଷୀ ଭାଇମାନେ ବହୁତ୍ ଉପକାର୍ ହେବେ ଆଉ କୃଷକଙ୍କର୍ ଲାଗି ଇଟା ହଉଛେ ବହୁତ୍ ଦୁଃଖଦାୟକ ଆଏ ସେଥିଲାଗି ନିହାତି ଭାବେ ତାଙ୍କୁ ସେବା ଯୋଗାବାର୍ଟା ଆବଶ୍ୟକତା ଆଏ